ହ୍ୟାଲୋ ମୁଁ ଅନ୍ନପୂର୍ଣ୍ଣା ଜେନା କହୁଛି ଆପଣ ମା' ତାରିଣୀ ଟ୍ରାଭେଲର୍ସରୁ କହୁଛନ୍ତି ମୁଁ ଏକ ଗାଡ଼ି ମଗାଇବାକୁ ଚାହୁଁଛି ମୋତେ କହିବେ ଚାରି ଜଣ ଲୋକ ବସିପାରୁଥିବା ଗାଡ଼ିର ଭଡ଼ା କେତେ ପଡ଼ିବ ଏବଂ ଛଅ ଜଣ ବସିପାରୁଥିବା ଗାଡ଼ିର ଭଡ଼ା କେତେ ପଡ଼ିବ ମୋତେ କୁହନ୍ତୁ